ଦୌଡ଼ରେ ମୁଁ ମୁଁ ଦୌଡ଼ରେ ମାନେ ଏବେ ସ୍କୁଲ୍ରେ କମ୍ପିଟିସନ୍ ହୁଏ ତ ମୁଁ ଦୌଡ଼ରେ ବହୁତ ଥର ଭାଗ ନେଇଛି ତ ଏବେ ଗୋଟେ ମଣିଷ ଯେମିତି ମାନେ ହେଲ୍ଥ ଥିବ ତ ଆମେ ଦୌଡ଼ିଲେ ଯାହାବି ହେଲେ କିଛିଟା ଆମକୁ କମ୍ଫର୍ଟେବୁଲ୍ ଲାଗୁଚି ଆଉ ଦୌଡ଼ରେ ବହୁତ ଏନର୍ଜି ବି ମିଳେ କାହିଁକିନା ହାତ ଗୋଡ଼ ସବୁ ସୁସ୍ଥ ରୁହେ ଆଉ ମାନେ ଦୌଡ଼ିଲେ କ'ଣ ନା ଏବେ ଧରିନିଅ ଆମର ଶୀର ପ୍ରଶୀର ଏସବୁ ମାନେ ଭାରି ଭାରି ଲାଗୁଛି ତ ଆମେ ଯଦି କିଛି ସମୟ ପାଇଁ ଦୌଡ଼ିବା ତ ଆମକୁ ବହୁତ କମ୍ଫର୍ଟେବୁଲ୍ ଲାଗେ ଆଉ ବହୁତ ଫ୍ରି ବି ଲାଗେ ଆଉ ଦୌଡ଼ରେ ତ ଟିକେ ହାଲିଆ ଲାଗିବ କିନ୍ତୁ ଶରୀର ପାଇଁ ବହୁତ ଭଲ ଆମ ସ୍କୁଲ୍ରେ ବି ଏମିତି ବହୁତ ଥର ମାନେ କମ୍ପିଟିସନ୍ ହେବ ତ ଦୌଡ଼ରେ ଭାଗରେ ବି ତ ଫାର୍ଷ୍ଟ ବି ହୁଏ କିନ୍ତୁ ଦୌଡ଼ଟା ମୋତେ ଏତେ ଭଲ ଲାଗେ ଯେହେତୁ ମତେ ନିଜେ ଲାଗେ ଯେ ମୁଁ ଦୌଡ଼ିଲେ ମୋତେ ବହୁତ ଭଲ ଲାଗେ ମାନେ ଏମତିକି ବହୁତ ମାନେ କମ୍ଫର୍ଟେବଲ୍ ଲାଗେ ଆଉ ଫ୍ରି ବି ଲାଗେ ଆଜି ଯଦି ଗୋଟେ ଜାଗାରେ ଆମେ ଆମର କ'ଣ ହେଉଛି ନା ଶୀର ପ୍ରଶୀର ଏସବୁ ଲାଗିଯାଉଛି ଆମେ ଯଦି କିଛି ସମୟ ପାଇଁ ଦୌଡ଼ିବା ତ ଏମିତିି କନେ ଯେଉଁ ଶୀର ଲାଗିଯାଉଚି ଆଉ ଲାଗିବନି ଆଉ ବହୁତ ଭଲ ବି ଲାଗେ ଆରାମ ବି ଲାଗେ ଦୌଡ଼ିବାଟା ହେଉଛି ନିହାତି ଦରକାର କାହିଁକିନା ଅଳ୍ପ ସମୟ ନ ଦୌଡ଼ିଲେ ବି ହେଲେ ମଧ୍ୟ କିଛି ସମୟ ପାଇଁ ବି ହେଲେ ଦୌଡ଼ିଲେ ଆମକୁ ବହୁତ ଭଲ ଲାଗେ ଆଉ ଏମିତିରେ ବି ସ୍କୁଲ୍ମାନରେ ତ କମ୍ପିଟିସନ୍ ହୁଏ ଦୌଡ଼ରେ ତ ମୁଁ ବହୁତ ଥର ଭାଗ ନେଇଛି ମୋତେ କିନ୍ତୁ ବହୁତ ଭଲ ଲାଗେ